ଉଣେଇଶ ଦଶ ଦୁଇ ହଜାର ଦଶ ପାଞ୍ଚ ବାର ଦୁଇ ହଜାର ପନ୍ଦର କୋଡ଼ିଏ ଏକ ଦୁଇ ହଜାର କୋଡ଼ିଏ ତିରିଶ ବାର ଦୁଇ ହଜାର ସତର ସାତ ଦୁଇ ହଜାର ଚବିଶ